ହ୍ୟାଲୋ ହ୍ୟାଲୋ ହଁ ମା' ମୁଁ ନୀଳକଣ୍ଠ ମଉସା ହଁ ପରିବା ଝିଅ ତ ବହୁତ ଦର ହୋଇଛି ଏ ବହୁତ ଇଏ ଦର ଦାମ ହୋଇଛି କ'ଣ କେତେ କ'ଣ ଦରକାର ପରିବା ହଁ ହଁ ହଁ ଇଏ ତ ଏତେ ପଇସା ଏତେ ପରିବା କ'ଣ ଦରକାର ହବ ମ ଏତେ ପରିବା ଆଳୁ କିଲୋ ତ ଏଇନା କୋଡ଼ିଏ ଟଙ୍କା ଅଛି ହଁ ହଁ ହଁ ଟମାଟୋ ବି କୋଡ଼ିଏ ଟଙ୍କା ଅଛି ଚଉଦ ଟଙ୍କା ଲେଖାଏଁ କ'ଣ ହଉ ପଛେ ଦେବା ଆଉ କ'ଣ ପନ୍ଦର ଟଙ୍କାରେ ବା ଆଉ କ'ଣ ପିଆଜ ବି କୋଡ଼ିଏ ଟଙ୍କା ରହିଛି ହଁ ହଉ କମ୍ କରିବା ଆଉ ହେଇ ପନ୍ଦର ଟଙ୍କା କରି ଦେବା ଆଉ ଝୁଡ଼ଙ୍ଗ କିଲୋ ଚାଳିଶ ଟଙ୍କା ଆଉ ଏତେ ରେଟ୍ ଯାହା ବଜାର ତ ହୋଇଛି ସମସ୍ତେ ନେଉଛନ୍ତି ଯାହା ମା' ଆଉ ଏତେ କମ୍ କଲେ ଆସିକି ମୁଁ ଚଳିବି କେମିତି ଆଉ ହଉ ଯାହା ଅଳ୍ପ ଆସିକି କମ୍ ହେବ ସିନା ବେଶୀ ହୋଇପାରିବନି କଖାରୁ ରେଟ୍ କିଲୋ କୋଡ଼ିଏ ଟଙ୍କା ଅଛି ହଁ କୋଡ଼ିଏ ଟଙ୍କା ଲେଖାରେ ହଉ ତିନି କିଲେ ମାଟି ଆଳୁ ମାଟି ଆଳୁ ଅଛି ଚାଳିଶ କିଲୋ ଅଛି ହଉ ହଉ ଏସବୁ ନେବା ପାଇଁ ତ କେମିତି କ'ଣ ଟେକି କରି ଇଏ ତ ହଁ କେତେ କମେଇବା ଆଉ କମେଇବା ଆଉ ଅଳ୍ପ ପାଞ୍ଚ ଦଶ ଟଙ୍କା କମେଇ ଦେବା ଆଉ କ'ଣ ଖର୍ଚ୍ଚ ହେଉଛି ଏତେ ପଇସା ତ ଏ ପେଟକୁ ତ ଖାଇବେ କ'ଣ କାହାକୁ ଦେଇଦଉଛନ୍ତି କି ଆଉ ଆଉ ଇଆଡ଼େ ଆମେ ମରିଯାଉଛୁ ଝିଅ ହଁ ହଁ ବାଇଗଣ ଦୁଇ କିଲେ ହଁ ହଁ ସବୁ ତ ମୁଁ ମନେରହିଲା ସବୁ ଲେଖି ଦେଉଛି ଆଉ କେତେ ଆଚ୍ଛା ଇଏ ଭଲ ଜିନିଷ ଯେ କେତେ ହଁ ଆଉ କେତେବେଳକୁ ନେବେ ଚାରିଟା ବେଳକୁ ଓ ହଉ ପୋଟଳ ରେଟ୍ ପୋଟଳ ଅଛି ଶହେ ସମାନ ଅଛି ନାଇଁ ଶୁଖିଲା ନାଇଁ ନାଇଁ ହଳଦିଆ ନାଇଁ ଭଲ ଭଲ ବାଛିକି ଦିଆ ହେବ ଆଉ ହଁ ଫୁଲକୋବି ଭଲ ନାହିଁ ମା' ସେଗୁଡ଼ାକ ନାଁ ନାଁ ଫୁଲକୋବି ନାଇଁ ହଁ ବନ୍ଧାକୋବି ଅଛି ଏମିତି ଅଛି ଅଛି ଆଉ ତିରିଶ ଟଙ୍କା ଅଛି ହଁ ହେଲା ତିନି କିଲୋ ଖଣ୍ଡେ ଦେଇଦେବା ଏ ସବୁ ନେବା କଥା ହେଲା ବାନ୍ଧିକି କେତେଟା ବେଳକୁ ଚାରିଟା ବେଳକୁ ଗାଜର ହଁ ଅଛି ଗାଜର କିଲୋ ପଚାଶ ଟଙ୍କା ଥିଲା ଆଉ କେତେ ଅଧ କିଲୋ ହଉ ହଉ ହଉ ହୋଉ ହଁ ଭେଣ୍ଡି ଅଛି ଚାଳିଶ ଟଙ୍କା କିଲୋ ହଉ ଦେଇଦେବା ଚାଳିଶ ଟଙ୍କା ସବୁ କିମିତି ବନ୍ଧା ବାନ୍ଧି କରିକି ୟାକୁ ରେଡ଼ି କରିକି ରଖିବି ତୁମେ ଆସିକି ସବୁ ନେଇଯିବ ମଟର ଛୁଇଁ ତ ଆଉ ଆସୁନି ବଜାରକୁ ମଟର ଛୁଇଁ ଆସୁନି ବଜାରକୁ ଆଉ ଆଉ ଅନ୍ୟାନ୍ୟ ପରିବା ମିଳିବ ମଟର ଛୁଇଁ ନାହିଁ ଚାରିଟା ବେଳକୁ ତୁମେ ସେ କେମିତି ଆସିକି ସିନା ନେଇଗଲେ ଯାଆନ୍ତା ମୁଁ ବୁଢା ଲୋକ କ'ଣ କରିବି ମା' ହଁ ସବୁ ସବୁ ତାଲିକା କରିକି ଲେଖିକି ଯେଉଁଟା ଯେଉଁ ଯେତିକି ଦର ଆଉ ସେଇ ହଁ ହିସାବରେ ଦେଇଦେବ ଆଉ